ହ୍ୟାଲୋ ମୁଁ ମହେଶ କୁମାର ଲାଲା କହୁଥିଲି ଆପଣ ଜଗବନ୍ଧୁ ହୋଟେଲ୍ରୁ କହୁଛନ୍ତି କି ଶହେ ଲୋକଙ୍କ ପାଇଁକା ଆମର ପୁରୀ ବୁଟଡ଼ାଲି ତରକାରୀ ମିଠା ଅର୍ଡ଼ର କରିବାର ଥିଲା ପୁରୀ କେମିତି କ'ଣ ରେଟ୍ କେତେ ରହୁଛି ଗୋଟେ ପୁରୀ ଦଶ ଟଙ୍କା ଲେଖାଁ ଆଉ କିଛି ଆମ ପାଇଁ କିଛି କମ କରନ୍ତୁ ଏତେ ଲୋକଙ୍କ ପାଇଁ ଆମେ ନେଉଛୁ ଆପଣ କିଛି କମ୍ କରନ୍ତୁ ଠିକ୍ ଅଛି ଆପଣ ଟିକିଏ ରେଟ୍ କମ କରିକି ମୋତେ ଟିକିଏ ଦୁଇଟା ସୁଧା ଆଜି ଦେଇପାରିବେ କି ଘରେ ଦୁଇଟା ସୁଧା ମୋତେ ଟିକିଏ ଦିଅନ୍ତୁ ଆଜ୍ଞା ରଖିଲି